ଆଜ୍ଞା କୁହନ୍ତୁ

ଆଜ୍ଞା

ହଁ ତାହେଲେ ସେଇଟା ବି ନେଇକି ଆସନ୍ତୁ

ଆଜ୍ଞା ଶହେଆଠରେ ଲାଗିବ

ଆଜ୍ଞା

ଆଜ୍ଞା ଠିକ୍ ଅଛି

ହଉ ଠିକ୍ ଅଛି ଆଜ୍ଞା

ଆଜ୍ଞା ନମସ୍କାର୍